ମୋର ପ୍ରିୟ ଖାଦ୍ୟ ଭାତ ଡାଲମା ଖଟା ଶାଗ କ୍ଷୀରି ଏସବୁ ମୁଁ ଖାଏ ମୁଁ ନିରାମିଷ ଖାଏ ମୁଁ ଆମିଷ ଖାଏନି କାହିଁକି ଖାଏନି ନା ମୁଁ ପିଲାବେଳୁ ମୁଁ ଆମିଷ ଖାଇନି ତେଣୁକରି ମୁଁ ଆମିଷ ଖାଏନାହିଁ ମୁଁ ନିରାମିଷ ଖାଏ